ମୋତେ ମୁଖ୍ୟତଃ ଖେଳିବା ବୁଲିବା ଏବଂ ନୂଆ ନୂଆ ଜାଗାକୁ ବୁଲିବା ପାଇଁ ଯିବା ଯେମିତି ଏବେ ଆମର ଗୋଟିଏ ୱାଟର୍ ଫଲ୍ ହେଲା ନା କୋଉ ଗୋଟେ ଭଲ ପ୍ଲେସ୍ ହେଲା ଏଇଟା ମାନେ ବୁଲିବା ପାଇଁ ମୋତେ ବେଶୀ ଭଲଲାଗେ ଏବଂ ତା ଛଡ଼ା ଆମେ ଯେହେତୁ ଆପଣଙ୍କୁ ଆଗରୁ ବି କହିସାରିଛି ମୁଁ ଏ ଯୋଉ ଆମର ଯେ ମହାତ୍ମା ଗାନ୍ଧୀ ତା'ପରେ ଆମର ବିବେକାନନ୍ଦ ଯୋଉମାନେ ଆମକୁ ଶିକ୍ଷା ଦେଇ ଯାଇଛନ୍ତି ତାଙ୍କର ଗତିପଥରେ ବି ଆମକୁ ଚାଲିବା ପାଇଁ ହୁୁଏ ତ ସେଥିପାଇଁ ଜେନେରାଲି ମୁଁ ଲୋକମାନଙ୍କୁ ଦେଖିଲେ ମାନେ ଯୋଉ ଗରିବ ଲୋକ ଯାହା ପାଖରେ ପଇସାପତ୍ର ନଥିବ ଏବେ ମୋର ବି ତ ସେତିକି ପଇସା ରୋଜଗାର ନାହିଁ ମୋର କିନ୍ତୁ ଯେତିକି ସମ୍ଭବ ଯେତିକି ସମ୍ଭବ ମୋ ଦ୍ୱାରା ହେଇପାରେ ମୁଁ ଲୋକମାନଙ୍କୁ ଇଏ ମାନେ ସାହାଯ୍ୟ କରେ ଯୋଉଟାକି ମୋତେ ଆନ୍ତରିକ ଭିତରୁ ବହୁତ ଖୁସି ଦେଇଥାଏ ଏବଂ ଏବେ ଘର କଥା ମାନି ଚଳିବା ମାଆ ବାପାଙ୍କୁ ଖୁସି କରିବା ଏଟା ତ ସମସ୍ତଙ୍କ କର୍ତ୍ତବ୍ୟ ଏବଂ ଗାଁ'ରେ ଯେତେ ଗୁରୁଜନ ମାନେ ଅଛନ୍ତି ତାଙ୍କ କଥା ମାନିବା ତାଙ୍କ କାମ କରିବା ଏବେ କିଏ ଗୋଟେ କ'ଣ କହିଦେଲା ମାନେ କ'ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି ସେଠି ଯୋଗଦେବା ଏବଂ ସମସ୍ତଙ୍କ ସହିତ ମିଳାମିଶି କରି ରହିବା ମୋତେ ବହୁତ ଖୁସି ଲାଗେ ଏତିକି ଏକା